ହ୍ୟାଲୋ ଆଜ୍ଞା ସ୍ଵିଗିରୁ କହୁଥିଲେ କଷ୍ଟମର୍ ସପୋର୍ଟ ଆଜ୍ଞା ମୁଁ ସ୍ଵସ୍ତିକ୍ ପ୍ରିୟଦର୍ଶନ କହୁଥିଲି ଆଜ୍ଞା ଏଇ ଆଇଡ଼ିରୁ ଗୋଟେ ଅର୍ଡ଼ର୍ ହୋଇଥିଲା ଦେଖିବେ ଟିକେ ଚେକ୍ କରିବେ ଆଜ୍ଞା ନାଁ ହେଲା ସ୍ଵସ୍ତିକ୍ ପ୍ରିୟଦର୍ଶନ ଆଇଡ଼ି ନମ୍ବରଟା ଦେଖନ୍ତୁ ଏଇଟ୍ ଜିରୋ ନାଇନ୍ ଡ଼ବଲ୍ ଥ୍ରୀ ଫୋର୍ ଜିରୋ ନାଇନ୍ ଜିରୋ ଟୁ ଆଜ୍ଞା ସେଇ ଅର୍ଡ଼ର୍ରେ ମୋର ଯେଉଁଟା ଅନଲାଇନ୍ ପେମେଣ୍ଟ ମୁଁ କରିଥିଲି

ଆଜ୍ଞା ସେ ଯେତିକି ଏମାଉଣ୍ଟ ଥିଲା ଟୁ ଫର୍ଟି ଫାଇଭ୍ ଟାଇପ୍ର ମୁଁ ଯେଉଁ ଗୁଟା ଅନଲାଇନ୍ ପେମେଣ୍ଟ କରିଥିଲି ସେ ପେମେଣ୍ଟଟା ମୋର ପ୍ରୋସେସିଂରେ ପଡ଼ିଯାଇଛି ଆଜ୍ଞା କିନ୍ତୁ ସେଟା ମୋ ଆକାଉଣ୍ଟରୁ କ୍ରେଡ଼ିଟେଡ଼୍ ହୋଇଯାଇଛି କିନ୍ତୁ ସେଟା ପେମେଣ୍ଟ ହୋଇନି ପେମେଣ୍ଟ ମାନେ ମାନେ ବୁଝେଇବାକୁ ଗଲେ ମୋ ଆକାଉଣ୍ଟରୁ ପଇସାଟା କଟିଯାଇଛି କିନ୍ତୁ ଆପଣଙ୍କ ପାଖକୁ ଯାଇନି ଆଉ ପେମେଣ୍ଟ ପ୍ରୋସେସିଂରେ ପଡ଼ିଯାଇଛି ଆଉ ସେଟା ଆପଣଙ୍କ ପାଖକୁ ଯାଇପାରେ ନହେଲେ ମୋ ପାଖକୁ ରିଫଣ୍ଡ ପଳେଇଆସିପାରେ ଏହାର ମାନେ କ'ଣ ଆଉ ହୋଇପାରିବ ଏହାର ଆଉ ମାନେ ବିକଳ୍ପ ଆଉ କ'ଣ ହୋଇପାରିବ ସମାଧାନ କ'ଣ ହୋଇପାରିବ ଆଜ୍ଞା ଆଜ୍ଞା ସେଇଟା ପେଟିଏମ୍ ଆପ୍ରୁ କଟିଛି ଆଜ୍ଞା ପେଟିଏମ୍ ଆପ୍ରେ ପ୍ରୋସେସିଂରେ ପଡ଼ିଥିଲା ସେଇଟା ଯେଉଁ ଆଇଡ଼ିକୁ ପଠା ହୋଇଥାଏ ସେଠିକି ପେମେଣ୍ଟ ହୋଇଯାଏ

ଓକେ ଆପଣ ଅର୍ଡ଼ର୍ ପ୍ଲେସ୍ କରିିଦିଅନ୍ତୁ ଆଜ୍ଞା ଓକେ ଥ୍ୟାଙ୍କ ୟୁ